ଖୁଚୁରା ବେପାରୀ ପାଇକାରୀ ବେପାର କହିଲେ ସାଧାରଣତଃ ଗାଁ ଗହଳିର ଥିବା ପରିବା ଦୋକାନ ହେଉ ସଉଦା ଦୋକାନ ହେଉ ଏସବୁକୁ ବୁଝାଇ ଥାଏ ଗାଁ ଗହଳି ତେଜରାତି ଦୋକାନରେ ଆମେ ଅଳ୍ପ କିଛି ସଉଦା ଆଣିଥାଉ ଯଥା ପଚାଶ ଟଙ୍କା ହେଉ ଶହେ ଟଙ୍କା ହେଉ ପନିପରିବା ଦର ଦିନକୁ ଦିନ ପରିବର୍ତ୍ତନ ହେଉଛି ଆଗେ ଯେତିକି ପନିପରିବା ଦର ଥିଲା ଏବେ ତା'ଠୁ ନିଶ୍ଚିତ ଅଧିକ ହେଉଛି ଯେହେତୁ ଆମର ଆଉ ଚାଷ ବେଶୀ ଲୋକମାନେ କରୁନାହାନ୍ତି ସେଥିପାଇଁ ମଧ୍ୟ ଦରଦାମ୍ ବଢ଼ିଯାଇଛି ଅନଲାଇନ୍ ସପିଂ କହିଲେ ତ ଆଜିକାଲି ଅନଲାଇନ୍ ସପିଂରେ ସବୁକିଛି ମିଳୁଛି ପନିପରିବାଠୁ ଆଣିକି ଘର ଆସବାସପତ୍ର ନିଜର ନିଜର ପ୍ୟାଣ୍ଟ ସାର୍ଟ ମୋବାଇଲ ଫୋନ୍ ସବୁକିଛି ମିଳୁଛି ଏଇଟା ଭଲ କେତେ ଗୁଣରେ କେତେଗୁଣରେ ଖରାପ କାରଣ ଆମେ ଦରକାର ପଡ଼ିଲେ ଯେଉଁ ଜିନିଷଟି ଅନଲାଇନ୍ ସପିଂରେ ଆଣୁଛେ ଯଦି ଭଲ ପଡ଼ିଲା ଭଲ କଥା ଯଦି ଖରାପ ପଡ଼ିଲା ତେଣୁ ଖରାପ ତେଣୁ କମ୍ପାନୀ ନେଇକି ସେସବୁ ଜିନିଷ କେଉଁଟା ଭଲ ରହୁଛି କେଉଁଟା ଖରାପ ରହୁଛି ଆଉ